ଖେଳ ଲୋକଙ୍କ ଜୀବନରେ ବହୁତ କିଛି ଉନ୍ନତି ଆଣିଥାଏ ଏବଂ ଦେହର ଏକ୍ସସାଇଜ୍ ମଧ୍ୟ ଖେଳ ଦ୍ଵାରା ହେଇଥାଏ ଯେପରି ଆମେ ସକାଳୁ ଉଠିକି ରନିଙ୍ଗ କିମ୍ବା କ୍ରିକେଟ୍ ଖେଳିଲେ ଆମ ଦେହ ସବଳ ରୁହେ ଏବଂ ଆମର ସେ ରୋଗ ପ୍ରତିରୋଧକ ଶକ୍ତି ସେଇଟା ଉପରୁକୁ ଉଠେ ଏବଂ ଆମେ ତା'ଦ୍ଵାରା ଦିନସାରା ଆକ୍ଟିଭ ରହୁ ଏବଂ ଖେଳ ଖେଳିଲା ଦ୍ଵାରା ଆମ ଦେହ ଏବଂ ଆମ ମନ ସବୁବେଳେ ଆକ୍ଟିଭ ରୁହେ ଏବଂ ଭଲ ଚିନ୍ତା କରେ ଏହା ଆମ ବ ଆମ ଦେହ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇଥାଏ ଏହାଦ୍ଵାରା ଏ ଖେଳ ଖେଳିବା ଦ୍ଵାରା ଆମ ବଡ଼ିରେ ବିଭିନ୍ନପ୍ରକାର ଗୁଣବତ୍ତା ଆସିଥାଏ